ସମସ୍ତଙ୍କର ପିଲାଦିନର କିଛି ନା କିଛି ସ୍ମୃତି ହୋଇ ରହିଥାଏ ତେଣୁ ମୋର ବି କିଛି ସ୍ମୃତି ଅଛି ପିଲାଦିନେ ଆମେ ପଞ୍ଚମ କ୍ଳାସରେ ପଢ଼ିବା ବେଳେ ଆମେ ସବୁ ପିକନିକ ଯାଇଥିଲୁ ପିକନିକ ଯିବା ବାଟରେ ଗୋଟିଏ ଜଙ୍ଗଲକୁ ଯାଇଥିଲୁ ସେଇଟା ବଳରାମ ପୁର ଜଙ୍ଗଲ ସେ ଜଙ୍ଗଲ ଭିତରେ ବହୁତ ମାନେ ବାଘ ଭାଲୁ ସବୁ ଅଛନ୍ତି ସେଇଠି ଭିତରକୁ ଗଲେ ହଜି ଯିବାର ବହୁତ ଚାନ୍ସ ଥାଏ ତେଣୁ ସବୁ ସାଙ୍ଗ ହାତ ଧାରାଧରି ହୋଇଗଲେ କିନ୍ତୁ ମୋତେ ସାର କହୁଥାନ୍ତି ଦେଖେ ତୁ ହଜିଯିବୁ ହାତ ଧରିକି କିଣି ଯାଉଥା ମୁଁ ସତକୁ ସତ ଯାଉ ଯାଉ ଜଙ୍ଗଲ ଭିତରେ ଗୋଟିଏ ଜାଗାରେ ରହିଗଲି ଆଉ ବାଟ ପାଇଲିନି କେଉଁ ଆଡ଼କୁ ଯିବାକୁ ଗୋଟିଏ ଜାଗା ରେ ଠିଆ ହୋଇଛି ରାତି ହୋଇଗଲା ରାତି ହୋଇଗଲା ମୋତେ ବହୁତ ଡର ଲାଗୁଥାଏ କ'ଣ କରିବି ତେଣୁ ଆଉ କିଛି ଆବାଜ ନକରି ଗୋଟିଏ ଜାଗାରେ ଗଛ ମୂଳରେ ଠିଆ ହେଲି ଗଛ ମୂଳରେ ଠିଆ ହେବା ଅବସ୍ଥାରେ ମୋର ଟିକିଏ ବର୍ଷା ପକେଇଲା ବର୍ଷା ପକେଇଲା ବର୍ଷାରେ ଗୋଟିଏ ଗାତରୁ ସାପ ଆସିକି ମୋ ଗୋଡ଼ ଦେହରେ ଗୁଡ଼େଇ ହୋଇଗଲା ମୁଁ କ'ଣ କଲି ଗୋଡ଼ଟାକୁ ଛାଟିଦେବା ଦ୍ୱାରା ସାପଟା ଟିକିଏ ଦୂରରେ ପଡ଼ିଲା ତେଣୁ ଆମ ସାର୍ ମାନେ ଖୋଜି ଖୋଜି ଟର୍ଚ୍ଚ ଲାଇଟ ଲଗେଇକିରି ବଡ଼ ପାଟି କରିକି ଆସିଲେ ମୁଁ ସେମିତି ସେ ଗଛ ମୂଳେ ଚୁପ ଚାପ ଠିଆ ହୋଇଥାଏ ପାଟି କରୁନଥାଏ କାଳେ ପାଟି କଲେ ଅନ୍ୟ ଲୋକ କିଏ ଆସିଯିବ ମୋତେ ନେଇଯିବ ଏୟା ଭାବି ପାଟି ଚୁପ ଚାପ କରି ଠିଆ ହୋଇଥାଏ ସାର୍ ଆସିଲେ ମୋତେ ବହୁତ ଗାଳି ଦେଲେ କହିଲେ ତୋତେ ନେଇକରି ଆସିବା ଟା ବୋକାମୀ ଆମର ତୁ ଏମିତି ଚୁପ ଚାପ ଠିଆ ହୋଇଛୁ ସେଇଠି କେତେ ଲୋକ କେତେ ଟେନ୍ସନ ହେଲେଣି କହିଲେ ମୋତେ ନେଇ ନାହିଁ କେହି ଆସିଲେ ମୁଁ ଘରକୁ ଆଣିଲା ପରେ ଘରୁ ମଧ୍ୟ ବହୁତ ଗାଳି ଶୁଣିଲି ତେଣୁ ମୋ ପିଲାଦିନର ସ୍ମୃତି ହିସାବରେ ସେଇଟା ଗୋଟିଏ ବଡ଼ ସ୍ମୃତି ରହିଛି ଆଉ କେବେ ବି ପିକନିକ ମୋତେ ଘରେ ବି ଛାଡ଼ନ୍ତିନି